ହଁ ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ମୁଁ ଦୌଡ଼ା ଦୌଡ଼ି କରେ ଏଇଟା ନିଶ୍ଚିତ ଭାବରେ ସ୍ଵାସ୍ଥ୍ୟ ଉପରେ ଗୋଟିଏ ଭଲ ପ୍ରଭାବ ପଡ଼ୁଛି ଏବଂ ଏଥିରେ ମୁଁ ବେଶୀ ସମୟ ନଦେଲେ ମଧ୍ୟ ତଥାପି କୋଡ଼ିଏ ମିନିଟ ପାଖାପାଖି ସମୟ ମୁଁ ଦିଏ ଆଉ ଦୈନିକ ଦୌଡ଼ିବା ଦ୍ୱାରା ନିଶ୍ଚିତ ଭାବରେ ଟିକେ ନିଜକୁ ସୁସ୍ଥ ଅନୁଭବ କରେ ଅଧିକ ଟିକେ ସ୍ମାର୍ଟ ଅନୁଭବ କରେ ଏବଂ ଅନ୍ୟମାନଙ୍କୁ ଏଇଟା ମଧ୍ୟ ଗୋଟିଏ ପ୍ରେରଣା ଯେ ଅନ୍ୟ ଯୁବପିଢୀ ମଧ୍ୟ ଏହାକୁ ଅନୁସରଣ କରିବେ ଏବଂ ନିଜେ ସୁସ୍ଥ ହେବେ